ହ୍ୟାଲୋ ସାର୍ ନମସ୍କାର ମୁଁ ରଶ୍ମୀରଞ୍ଜନ ସାହୁ କହୁଥିଲି ବୃନ୍ଦାବନପୁରରୁ ଏବଂ ମୁଁ ଏବେ ଥରେ ଭୁବନେଶ୍ଵର ଯାଇଥିଲି ଏ ଆପଣଙ୍କ ଲୋକନାଥ ଏଜେନ୍ସିରୁ ଗୋଟିଏ ଅଟୋ ବୁକ୍ କରିନେଇଥିଲି ଏବଂ ସେ ଅଟୋରେ ହରିବନ୍ଧୁ ସାହୁ ବୋଲି ଜଣେ ମୋତେ ଭୁବନେଶ୍ଵର ନେବା ପାଇଁ ସାହାଯ୍ୟ କରିଥିଲେ ଯେହେତୁ ଭୁବନେଶ୍ଵର ଗୋଟିଏ ନୂଆ ଯାଗା ମୁଁ ସେ ଯାଗା ବିଷୟରେ କିଛି ଜାଣିନଥିଲି ଏବଂ ସେ ଯାଗା ବି ମଧ୍ୟ ଦେଖିନଥିଲି ମାତ୍ର ହରିବନ୍ଧୁ ଭାଇଙ୍କ ପାଇଁ ମୋତେ ସେ ନେଇ ସେ ଯାଗାରେ ଠିକ୍ ସମୟରେ ଠିକ୍ ଯାଗାରେ ନେଇ ମୋତେ ପହଞ୍ଚାଇ ଦେଇଥିଲେ ଏବଂ ତାଙ୍କର ନମ୍ର ବ୍ୟବହାର ନମ୍ର ଭଦ୍ର ଏବଂ ସେ ବହୁତ ସରଳ ଏବେ ମୁଁ ଯେବେ ବି ଦ୍ଵିତୀୟ ଥର ପାଇଁ ଦୂର ବାଟ ଯିବି ଆପଣ ମୋତେ ମୁଁ ଆପଣଙ୍କ ସେହି ଲୋକନାଥ ଏଜେନ୍ସିରୁ ଓ ଯେଉଁ ଗାଡ଼ି ବି ମୁଁ ଆପଣଙ୍କ ବୁକ୍ କରେ ଆପଣ ସେ ହରିବନ୍ଧୁ ସାହୁଙ୍କୁ ଓ ସେ ଜଣେ ବହୁତ ଭଲ ଲୋକ ତାଙ୍କୁ ହିଁ ମୋତେ ମୋ ସାଙ୍ଗରେ ପଠାଇବେ